ଏଇଟା ଓଲା ଲାଗିଛିି ନା ଆପଣଙ୍କୁ ଗୋଟେ ଟ୍ୟାକ୍ସି ଭଡ଼ାରୁ ନେବାର ଥିଲା ମୁଁ ନିଜେ ଏକା ଡ୍ରାଇଭ୍ କରିକି ଯିବି ମାଲକାନଗିରି ଟୁ କୋରାପୁଟ ମୋ ଫ୍ୟାମିଲିକୁ ଧରିକି ଯିବି ଏବଂ ମୁଁ ନିଜେ ଡ୍ରାଇଭ୍ କରିକି ଯିବି ଆପଣ କିଲୋମିଟର ହିସାବରେ କେତେ ଟଙ୍କା ନେବେ ସେଇଟା କୁହନ୍ତୁ କ'ଣ କ'ଣ ଫର୍ମାଲିଟି ଅଛି ଆପଣ ସେଇଟା ଜଣାନ୍ତୁ ଗାଡ଼ି ଭଡ଼ା କେତେ ନେବେ କିଲୋମିଟର ହିସାବରେ ସେ ସବୁ କୁହନ୍ତୁ ଆପଣ